ଓଡ଼ିଆ ଭାଷା କହିବା ନିହାତି ଆବଶ୍ୟକ ଓଡ଼ିଆ ଭାଷା ଶିଖିବା ଟା ଗୁରୁତ୍ତ୍ୱପୂର୍ଣ୍ଣ ଅଛି ଓଡ଼ିଶାରେ ରହି ଆମେ ଯଦି ଓଡ଼ିଆ ନ କହିବା ତାହେଲେ ଆମ ପାଇଁ ଗୋଟେ ଲଜ୍ୟାକର ଜନିତ କଥା ସେଥିପାଇଁ ଓଡ଼ିଆ ହିଁ ନିହାତି ଆବଶ୍ୟକ ଅଲଗା ଷ୍ଟେଟ୍ ରେ ତାଙ୍କ ନିଜ ଲାଙ୍ଗୁଏଜ୍ କୁ ସେ ବହୁତ ପ୍ରୟୋରିଟି ଦେଉଛନ୍ତି ଆମର ଓଡ଼ିଶାରେ ରହି ଆମେ ହିଁ ଆମ ଭାଷା କୁ ଆଗକୁ ନେବାକୁ ଚାହିଁବା

ଓଡ଼ିଆ ର ପରମ୍ପରା ଆଉ ଓଡ଼ିଆର ଭାଷା କୁ ନେଇକି ଆମେ ଗର୍ବିତ ହବା ଦରକାର ନିହାତି ଆଜିକା ଡେଟ୍ ରେ ଇଂଲିଶ ଶିଖିକି ଓଡ଼ିଆ ଭୁଲି ଯାଉଛନ୍ତି କିନ୍ତୁ ସେଇଟା ନୁହେଁ କାହିଁକି ନା ଆମେ ଓଡ଼ିଶାରେ ରହି ଆମ ଓଡ଼ିଆ ଭାଷା କୁ ଆଗକୁ ନେବାକୁ ପଡ଼ିବ ଓଡ଼ିଆ କେତେ ମହାପୁରୁଷ କେତେ ଆମ ଓଡ଼ିଆରେ ହିଁ ଅଛନ୍ତି ତାଙ୍କ ସେ ତାଙ୍କ ଭାଷା କୁ ଆମେ ଆଗକୁ ନେଇକି ପହଁଚେଇବା ଲୋକ ଅଛନ୍ତି ଭୁଲି ଯାଉଛନ୍ତି ଆଜିକା ଡେଟ୍ ରେ ଓଡ଼ିଆ କୁ କିନ୍ତୁ ଆମେ ସେମିତି କରିବା ନାହିଁ ଆମେ ଓଡ଼ିଆ ଭାଷା କୁ ଆଗକୁ ନେଇକି ଦେଶର ନା ରଖିବା ଆମ ଭାରତ ର ଓଡ଼ିଆ ବି ଗୋଟେ ଭାଷା ବୋଲି ତାକୁ ପ୍ରାଧାନ୍ୟ ଦବା ଓଡ଼ିଶା କୁ ଆଗରେ ହିଁ ସବୁବେଳେ ରଖିବାକୁ ଚେଷ୍ଟା କରିବା ଓଡ଼ିଆ ଭାଷା ଓଡ଼ିଆ କଥା ସବୁଠାରୁ ବହୁତ ମଧୁର ଥାଏ ସେଥିରେ କଥାର କଥାଟା ବହୁତ ବଢ଼ିଆ କଥାଟେ ବହୁତ ଭଲ ଲାଗିଥାଏ ଲୋକଙ୍କୁ ବି ଶୁଣିବାକୁ ଭାରି ଭଲ ଲାଗିଥାଏ ଓଡ଼ିଆ ରେ ସବୁ ପ୍ରତ୍ୟେକଟି କଥା ଆଉ ସଙ୍ଗୀତ ଭାଷ ଲେଖକ ବହି ଗୁଡ଼ାକ ବହୁତ ମାନେ ମନ ଜିଣିନିଏ ସମସ୍ତଙ୍କର